ଆମ ଅଞ୍ଚଳରେ ବହୁତ ପିଲା ଖେଳିବାକୁ ପସନ୍ଦ କରନ୍ତି ଓ ବହୁତ ପିଲା ମଧ୍ୟ ଖେଳନ୍ତି କିନ୍ତୁ

ସାଧାରଣତଃ ଖେଳିବା ପାଇଁ ଗୋଟେ ଭଲ ଜାଗା କିମ୍ବା ପୁରା ପଡ଼ିଆ ଦରକାର ଯୋଉଠିକି ବଡ଼ ପଡ଼ିଆ ହେଇଥିବ ସେଠି ବହୁତ ପିଲା ଖେଳି ପାରିବେ ଆଉ କିନ୍ତୁ ଏମିତି କଣ ହେଉଛି ନା କି ଯୋଉ ପିଲାମାନେ ଖେଳୁଛନ୍ତି ଏଇ ଧାନ କଟା ସରିଗଲା ପରେ ଏମାନେ ବିଲରେ ସବୁ ଛଞ୍ଛାଛଞ୍ଚି କରିକି ବିଲକୁ ପରିଷ୍କାର କରି ସେଇ ବିଲ ମାଧ୍ୟମରେ ପିଲା ଖେଳିଥାନ୍ତି ଯଦି ଭଲ ପଦାର ସିଷ୍ଟମ୍ କିମ୍ବା ପଡ଼ିଆର ସିଷ୍ଟମ୍ ଥାଆନ୍ତା ଥାଆନ୍ତା ତାହେଲେ ପିଲାମାନେ ଆରମସେ ସେଇ ପଦାରେ ଯାଇ ଆରମରେ ଖେଳି ପାରନ୍ତେ ତା'ସହିତ ବହୁତ ବିଭିନ୍ନ ପ୍ରକାର ଖେଳ ଉପକରଣ ଯୋଉ ରହୁଛି ସେଇ ଖେଳ ଉପକରଣ ଯଦି କୌଣସି ପ୍ରକାର ସରକାରଙ୍କ ତରଫରୁ ହେଉ କିମ୍ବା ପଞ୍ଚାୟତ ମାଧ୍ୟମରେ ପିଲାମାନଙ୍କୁ ଯୋଗାଇ ଦିଆଯାଆନ୍ତା ତାହେଲେ ପିଲାମାନେ ଆହୁରି ଖୁସିରେ ଖେଳିପାରନ୍ତେ ଯାହାଦ୍ଵାରା ପିଲାମାନେ ବହୁତ କଷ୍ଟରେ ଖେଳୁଛନ୍ତି ଯୋଉଥିପାଇଁ କି ବହୁତ କଷ୍ଟ ହେଉଛି ସେମାନଙ୍କୁ ବା ପଡ଼ିଗଲେ ଛିଡ଼ିଯାଉଛି ଧାର କ୍ରିକେଟ୍ ଖେଳବେଳେ ଗ୍ଲୋବ୍ସ କିମ୍ବା ପ୍ୟାଡ଼୍ ଏଇସବୁ ଜିନିଷ ନିହାତି ଦରକାର କିନ୍ତୁ ସେଇ ଜିନିଷଗୁଡ଼ା ନଥିବାରୁ ପିଲାମାନେ ବହୁତ ହଇରାଣ ହେଉଛନ୍ତି ସେଇ ଜିନିଷ ଯଦି ଯୋଗାଇ ଦିଆଯାଆନ୍ତା ତାହେଲେ ପିଲାମାନେ ବହୁତ ଆରାମରେ ଖେଳିପାରନ୍ତେ